ମୁଁ ରେସିପି କୁ ଠିକ୍ ସମୟରେ ଅନୁସରଣ କରେ ଶଶୁର ଲୁଣ ଖାଇବାକୁ କମ୍ ଲୁଣ ଖାଇବାକୁ ଭଲପାନ୍ତି କମ୍ ଲୁଣ ପକାଇକି ଦିଏ ସନ୍ତୁଳା ଭଲପାନ୍ତି ସନ୍ତୁଳା କରିକି ଦିଏ ଆମ ଝିଅ ରାଗ ଭଲପାନ୍ତିନି ଯିଏ ରାଗ କମ୍ କରିକି ଦିଏ ମୋ ଶାଶୁ ଲୁଣ କମ୍ ଖାନ୍ତି ତାଙ୍କୁ କମ୍ କରିକି ଦିଏ ରୁଟି ଖାନ୍ତି ରୁଟି କରିକି ଦିଏ ଦିଅର ଚିକେନ ଭଲପାନ୍ତି ଚିକେନ କରିକି ଦିଏ କମ୍ ରାଗ କରିକି ଦିଏ ତେଲ କମ୍ ପକାଏ ଛୁଆ ପାଇଁ କମ୍ ରାଗ କରିକି ଦିଏ